ଦଶ ଦୁଇ ଦୁଇହଜାର ତେଇଶି ସାତ ତିନ ଦୁଇହଜାର ଚବିଶି ପାଞ୍ଚ ଛଅ ଦୁଇହଜାର ଚବିଶି ନଅ ବାର ଦୁଇହଜାର ବାଇଶି ନଅ ଦଶ ଦୁଇହଜାର ତେଇଶି